ଆମ ଅଞ୍ଚଳରେ ଏକ ପର୍ଯ୍ୟଟନସ୍ଥଳୀ ଅଛି ଯାହାର ନାଁ ହେଉଛି ମା' ମଣି ନାଗେଶ୍ୱରୀ ଯେଉଁଟାକି ମୁଣ୍ଡିଆ ଉପରେ ଅବସ୍ଥିତ ସେଠିକି ବହୁତ ଲୋକ ଯିବା ଆସିବା କରନ୍ତି ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟନସ୍ଟଳିକୁ ଦେଖିବାକୁ ଯାଆନ୍ତି ବହୁତ ମନୋରମା ମଧ୍ୟ ଦେଖାଯାଏ ସେ ପର୍ଯ୍ୟଟନସ୍ଥଳୀକୁ ସେଠାରେ ବାହାଘର ବ୍ରତଘର କରିବା ପାଇଁ କିଛିବି ସୁବିଧା ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ ଯାହାକି ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଇଠି ଯଦି କିଛି ବାହାଘର ବ୍ରତଘର ପାଇଁ ମଣ୍ଡପ କିମ୍ବା ଯିବାଆସିବା ବି ଯାତ୍ରୀମାନେ ଯାତାୟାତ କରିବା ପାଇଁ ବସ୍ କିମ୍ବା ଅଟୋର କିଛି ସୁବିଧା ରୁହନ୍ତା ସେପଟେ ରୋଡ଼ ବି ଭଲ ଭାବରେ ନିର୍ମାଣ ହୋଇନି ରୋଡ଼ ବି ଭଲ ଭାବରେ ଯଦି ନିର୍ମାଣ ହୋଇପାରନ୍ତା ତାହେଲେ ଯାତ୍ରୀମାନେ କିଛି ଉପକୃତ ବି ହୁଅନ୍ତେ ଏବଂ ପର୍ଯ୍ୟଟନ ବୃଦ୍ଧି କରିବା ପାଇଁ ପ୍ରୋତ୍ସାହନ ବି ମିଳନ୍ତା ଆଉ ସେଠାର ଲୋକମାନେ ବହୁତ ସମ୍ମୁଖୀନ ହେବାକୁ ପଡ଼ୁଛନ୍ତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯଦି ୟାର କିଛି ବି ମାନେ ପ୍ରୋତ୍ସାହିତ କରିବାକୁ ପଡ଼େ ସରକାର ସାହାଯ୍ୟ ପ୍ରଦାନ କରନ୍ତେ ତେବେ କିଛି ଉପକୃତ ହୁଅନ୍ତେ ଆଉ ସେଠାକାର ଗ୍ରାମବାସୀ ମାନେ କିଛି ଉପକୃତ ହୁଅନ୍ତେ ଏବଂ ମଣି ନାଗେଶ୍ୱରୀଙ୍କି ଯିବା ପାଇଁ ଆମକୁ କିଛି ଅସୁବିଧା ହେବାକୁ ପଡ଼ନ୍ତାନି